ଗୋପାଳପୁର ବହୁତ ଭଲ ଆଉ ଗୋପାଳପୁର ବୁଲିବା ପାଇଁ ଗଲି ତ ସେଇ ଜାଗା ଗୁଡ଼ାକ ମତେ ବହୁତ ଭଲ ଲାଗିଲା ଆଉ ସୂର୍ଯ୍ୟସ୍ତ ତ ମତେ ଭଲ ଲାଗିଲା ଆଉ ସେଇ ଅଞ୍ଚଳରେ ବିଭିନ୍ନ ପ୍ରକାରର ବହୁତ ଭଲ ଭଲ ଜାଗା ଅଛି ମାନେ ଦେଖିବା ପାଇଁ ବି ବହୁତ ମାନେ ଭଲ ଲାଗିଲା ଆଉ ସେଇଠି ମାନେ ସୂର୍ଯ୍ୟସ୍ତ ବି ମାନେ ବହୁତ ବଢ଼ିଆ ଯେହେତୁ ବୁଲାବୁଲି ଏସବୁ ବହୁତ ଭଲ ଲାଗିଲା ଗୋପାଳପୁରଟା ଗୋଟେ ବହୁତ ଭଲ ଜାଗା ଯେହେତୁ ମାନେ ମୁଁ ଗୋପାଳପୁର ଗଲି ଦେଖିଲି ସେଇ ଜାଗାରେ ଏତେ ବିଭିନ୍ନ ବିଭିନ୍ନ ପ୍ରକାରର ମାନେ ନିୟୁ ନିୟୁ ଟାଇପ୍ର ଅଛି ମାନେ ସେମ୍ ଟାଇପ୍ର ଦେଖିବା ପାଇଁ ମତେ ବହୁତ ଭଲ ଲାଗିଲା ବୁଲାବୁଲି କରିବା ପାଇଁ ବି ବହୁତ ଭଲ ଲାଗିଲା ମୁଁ ବହୁତ ମାନେ ବୁଲିଲି ଆଉ ଗୋପଳପୁରଟା ଗୋଟେ ଏମିତି ଜାଗା ଯିଏ ବି ଯାଏ ତାକୁ ଭଲ ଲାଗେ କାହିଁକିନା ସେଇଠି ସେ ଜାଗା ବହୁତ ଭଲ ସେ ଦୃଶ୍ୟ ବି ବହୁତ ଭଲ ସୂର୍ଯ୍ୟାସ୍ତ ବି ବହୁତ ଭଲ